ଆମ ଗାଁରେ ଟୁର୍ଣ୍ଣାମେଣ୍ଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସ୍ଥିତ ହୋଇଥିଲା ସେଥିମଧ୍ୟରେ ବାରୋଟି ଗାଁର ପିଲା ଯୋଗଦାନ ଦେଇଥିଲେ ସେଥିମଧ୍ୟରେ ଦୁଇ ଦୁଇ ବେଚ୍ କରି ଖେଳି ଚାଲିଥିଲେ ଦୁଇଟି ଗ୍ରୁପ ନାକେ ଫାଷ୍ଟ ଖେଳ ହୋଇଥିଲା ଗାଙ୍ଗପରୁକୁ ଭଞ୍ଜନଗର ସେଠି ଖେଳ ଷ୍ଟାର୍ଟ ହେବା ଆଗରୁ ଗାଁ ଲୋକମାନେ ଯୋଗଦାନ ଦେଇ ଖେଳ ଆରମ୍ଭ ହୋଇଥିଲା ଖେଳରେ ଦୁଇଟି ବ୍ୟାଚ ପିଲାମାନେ ଦୁଇଟି ଭାଗର ପିଲାମାନେ ଭଲଭାବରେ ଖେଳିଥିଲେ ଦୁଇଟି ଟିମ୍ ଭାବେ ଦୁଇଟାଯାକର ଟିମର ପିଲା ବହୁତ ଭାବରେ ଭଲ ଭାବରେ ଖେଳି ଚାଲିଥିଲେ ଲୋକମାନଙ୍କର ପାଟି ସମସ୍ତେ ଶୁଣି ସବୁ ପ୍ରକାର ସୁବିଧା ମିିଳିଥିଲା ସେ ଫୁଟବଲ୍ ଖେଳିବାରେ ଫୁଟବଲରେ ଖେଳିବା ସମୟରେ ମେଘ ଆସିବାର ସମ୍ଭାବନା ଥିଲା ମାତ୍ର ମେଘ ହୋଇନଥିଲା ସେଥିମଧ୍ୟରେ ଖେଳ ବି ଭଲ ଭାବରେ ଚାଲିଥିଲା ଖେଳରେ ବହୁତ ଲୋକ ଯୋଗନଦେଇ ଦେଇ ଖେଳ ବି ସବୁ ପ୍ରକାର ଚାଲି ରହିଥିଲା ଜିତିଥିବା ଖେଳ ଭଲ ଭାବରେ ଚାଲି ଜିିତିବା ପିଲାଙ୍କୁ ପ୍ରାଇଜ ଅଂଶଗ୍ରହଣ କରି ଆଉ ହାରିଥିବା ପିଲାମାନେ ଅଂଶଗ୍ରହଣ କରି ଯୋଗଦାନ ଦେଇଥିଲେ ଆଉ ଆହୁରି ଅନ୍ୟ ଗାଁର ଟିମ୍ ପିଲା ବି ଖେଳ ହୋଇ ଯାଇଥିଲା ଅନ୍ୟ ଗାଁ ବି ପିଲାମାନଙ୍କର ସେମିତିକା ହୋଇଥିଲା ମାନେ ଜିତିଥିବା ପିଲାମାନଙ୍କୁ ପ୍ରାଇଜ ଆଉ ସାର୍ଟିଫିକେଟ ଅଂଶ ଗ୍ରହଣ କରି ସରପଞ୍ଚ ଆମ ଗାଁର ସାର୍ଟିଫିକେଟ ଆଉ ପ୍ରାଇଜ ଦେଇ ଅଂଶ ଗ୍ରହଣ କରିଥିଲେ